ହାଲୋ ଦାଦା ମତେ ଆକ୍ଚୁଲି ବୁର୍ଲା ଟିକେ ଯିବାର୍ ଅଛେ ଆରୁ ହସ୍ପିଟାଲ୍ କେସ୍ ଦା ବେଲେ ଗାଡ଼ି ତାର୍ ମାନେ ଟିକେ କେନ୍ତା ଯେଇପାର୍ବା କେଁ ଯେଇ ପାର୍ବା ବେଲେ ନାଇଁ କହ ତାର୍ ମାନେ ମୋର୍ ପାଖେ ଟାଇମ୍ ନାଇଁନ ଏନ୍ତା ତାର୍ ମାନେ ସିରିଏସ୍ ତାର୍ ମାନେ କେସ୍ ଥି ଯିବାର୍ ଅଛେ ଆଉ ଆଉ କେତେ ତାର୍ ମାନେ ତମେ ଯିବା ବେଲେ କେତେ ପଇସା ତାର୍ ମାନେ ନେବ ହେଟା ଟିକେ କହ ହଁ ସେଟା ମୁଇଁ ଯାନ୍ବାର୍ ଲାଗି ଚାଁହୁଛେ ଆରୁ ସେନ୍ କେ ଯେଇ କରି ଫେର୍ ସେନ ବେଡ୍ ନୁର୍ମି ବହୁତ୍ କିଛି ତାର୍ ମାନେ ଲେଟ୍ ହେବା ତ ବେଲେ ଟିକେ ଜଲ୍ଦି ଜଲ୍ଦି ଟିକେ କର୍ତ ବେଲେ ଭଲ୍ ହେତା ଆରୁ ଇ ଜାଗାର୍ ନାଁ କାଏଁ ନାଁ ବୋଲୁଥିଲନୁ ତୁରା ଠିକ୍ ଅଛେ ବଏଲେ ଇନୁ କେତେ ଅପ୍ ଡାଉନ୍ଟା କେତେ ହଁ ହଁ ଠିକ୍ ଅଛେ ବେଲେ ବେଲେ ଠିକ୍ ଅଛେ ତାର୍ ମାନେ ଇନିକେ ଲାଗବା ତନେ ଗାଡ଼ି ଆମର୍ ପଡ଼ାକେ ଆମର୍ ଟ ଆମର୍ ପଡ଼ାକେ ଗାଡ଼ି ଲଗାବ ଆର୍ ତମେ ଆସ ଠିକ୍ ଅଛେ ତା ମାନେ ହଁ କେତେ ବେଲ୍ ଲାଗ୍ବା ତାର୍ ମାନେ ପାଞ୍ଚ୍ ମିନିଟ୍ ଠିକ୍ ଅଛେ ଆସ ଆସ